ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ବିଜ୍ଞାନ ମୁଁ ବିଜ୍ଞାନକୁ ଭଲପାଏ ମୋ ଜୀବନର ଲକ୍ଷ୍ୟ ଥିଲା ମୁଁ ଏକ ବୈଜ୍ଞାନିକ ହେବି ସେଥିପାଇଁ ମତେ ବିଜ୍ଞାନ ବିଷୟବସ୍ତୁ ବହୁତ ଭଲଲାଗେ